ହ୍ୟାଲୋ ହଁ ଭାଇ ସାଗର ରେଷ୍ଟୋରେଣ୍ଟ ଲାଗିଛି କି ଆଚ୍ଛା ମୋତେ ଏକଚୌଲି ଟିକେ ଖାଇବା ଦରକାର ଥିଲା ଭାତ ଡାଲି ଆଉ ମାଛ ତରକାରୀ ଟିକେ ପଠେଇଦେବେ କି ଅଧ ଘଣ୍ଟା ଭିତରେ ମୋ ଆଡ୍ରେସ ଟା ତ ମାନେ ଠିକଣା କହୁଛନ୍ତି ତ ଠିକ୍ ଅଛି ଆମର ଯେଉଁ ଭୁବନ କୋଲୋସାହି ଜାଣିଛନ୍ତି କୋଲୋସାହି ପାଖରେ ଆମର ଯେଉଁ ରହୁଛି ଓଭର୍ ବ୍ରିଜ୍ ସେ ଓଭର୍ ବ୍ରିଜ୍ ତଳ ପଟେ ଯେଉଁ ଡାହାଣ ପଟକୁ ରାସ୍ତା ଅଛି ସେ ଡାହାଣ ପଟେ ଯିବେ ବାଆଁ ପଟରେ ଗୋଟେ ଧଳା ଘର ରହୁଛି ସେ ଘର ଟା ଆମର ସେଇଠି ହିଁ ପଠେଇ ଦିଅନ୍ତୁ ଆଜ୍ଞା ଧନ୍ୟବାଦ